ଆମ ଦେଶରେ କୃଷି ହେଉଛି ମୁଖ୍ୟ କାର୍ଯ୍ୟ ଓ ଜୀବିକା ଯାହାଫଳରେ ଲୋକମାନେ ନିଜର ଜୀବିକା ନିର୍ବାହ କରିବା ପାଇଁ ଅନେକ ପ୍ରକାର କୃଷି କାର୍ଯ୍ୟ କରିଥାନ୍ତି ଓ ଆମ ଦେଶରେ ସେ ସେହି କୃଷି କାର୍ଯ୍ୟ ଦ୍ୱାରା ହିଁ ଅନେକ ପ୍ରକାର ଉପକୃତ ହୋଇପାରୁଛନ୍ତି ଓ ଦେଶର ଲୋକମାନଙ୍କୁ ସଠିକ୍ ପରିମାଣରେ ଖାଦ୍ୟ ଯୋଗ ଯୋଗାଇ ଦିଆଯାଇ ପାରୁଛି କୃଷି ହେଉଛି ଆମ ଦେଶର ମେରୁଦଣ୍ଡ ସଦସ୍ୟ କୃଷି ଦ୍ୱାରା ହିଁ ଆମର ଅର୍ଥନୈତିକ ବିକାଶ ମଧ୍ୟ ହୋଇପାରୁଛି ଆଜିକାଲିର ଲୋକମାନେ ଭାବୁଛନ୍ତି କୃଷି କାର୍ଯ୍ୟ କଷ୍ଟସାାଧ୍ୟ କିନ୍ତୁ ଆଜିକାଲିର ପ୍ରଯୁକ୍ତିବିଦ୍ୟା ଦ୍ୱାରା ସବୁକିଛି ସମ୍ଭବ ହୋଇପାରୁଛି ସେମାନେ ମୁଁ ଅନେକ ପ୍ରକାରର ମେସିନ୍ ସାହାଯ୍ୟରେ କୃଷି କାର୍ଯ୍ୟ ସହଜରେ କରିପାରିବେ ସେମାନଙ୍କୁ କୃଷି କୃଷି କରିବା ଦ୍ୱାରା ଆମ ଦେଶର ଖାଦ୍ୟ ଅଭାବ ଦୂର ହେଉଛି କୃ କୃଷକ ଆମ ଅଞ୍ଚଳର ଅନେକ ପ୍ରକାର ସାହାଯ୍ୟ କରିଥାନ୍ତି କୃଷି ଦ୍ୱାରା ହଁ ସମସ୍ତେ ସଠିକ୍ ପରିମାଣରେ ଖାଦ୍ୟ ପାଇପାରୁଛନ୍ତି ଆମ ଭାରତରେ ଅନେକ ଲୋକ ମାନେ ଶହେ ଭାଗରୁ ଅଶୀ ଭାଗ ଲୋକ କୃଷି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଆମ ଭାରତ ହେଉଛି ଏକ କୃଷି ପ୍ରାଧାନ୍ୟ ଦେଶ ତେଣୁ ଆମ ଭାରତ ଏକ ମୌସୁମୀ ଅଞ୍ଚଳ ହୋଇଥିବାରୁ ଏଠାରେ କୃଷି ଭଲ ହୋଇଥାଏ ଓ ମୃର୍ତ୍ତିକା ମଧ୍ୟ ଉର୍ବର ଥିବାରୁ ସେଠାରେ ଅନେକ ପ୍ରକାର ଉର୍ବର କୃଷିିକାର୍ଯ୍ୟ କରାଯାଇଥାଏ